ମତେ ତ ଗୀତାର ସେ ଯେନ୍ ଗାୟତ୍ରୀ ମନ୍ତ୍ର ଅଛେ ସେଟା ଭଲ୍ ଲାଗ୍ସି ସେଟା ହେଉଛେ ଓଁ ଭୁର୍ ଭୁବସ୍ଵହା ତସ୍ୟ ବିତୁର୍ ବରେନ୍ୟମ୍ ଭର୍ଗୋ ଦେବୋ ସ୍ୟଧିମହି ଧିୟୋୟୋନା ପ୍ରଚୋଦୟାତ୍ ଇଟା ଯେତେବେଲେ ବି ମୁଇଁ ଶୁଣ୍ସି ଗୁଟେ ଉର୍ଜା ଗୁଟେ ମୋର୍ ମୋର୍ ଶରୀର୍ ଭିତ୍ରେ ଟିକେ ଇଟା ହେସି ସେଥିର୍ ମାନେ ଭଲ୍ ଲାଗ୍ସି ସେଥିର୍ ମାନେ ଟିକେ ମାନେ ଉତ୍ସାହିତ ହିସାବରେ ମୁଇଁ ସବୁବେଲେ ସକାଲୁ ବି ଓଁ ଭୁର୍ ଭୁବସ୍ଵହା ବୋଲିକିରି ମୁଇଁ ପଢ଼ସିଁ ମତେ ଗାୟତ୍ରୀ ମନ୍ତ୍ର ଇ ଟାଇପ୍ର ମତେ ଭଲ୍ ଲାଗ୍ସି ଆରୁ ଇ ବାକ୍ୟ ଏକା ମୋକେ ସକାଲୁ ପୁରା ମୋର୍ ଶକ୍ତିକେ ଜାଗ୍ରତ କରି କିରି ନେସି ଆରୁ ସକାଲୁ ମୋର୍ ଭଲ୍ ଲାଗ୍ସି ଟିକେ ମାଇଣ୍ଡ୍ ଟିକେ ଫ୍ରେଶ୍ ଲାଗ୍ସି ସକାଲୁ ମୁଇଁ ମୋବାଇଲ୍ରେ ବି ଶୁଣ୍ସି ଆଉ ନିଜେ ବି କହି କହି କରି ଟିକେ ବସିକରି ଗୁଟେ ଦଶ୍ ପନ୍ଦ୍ର ମିନିଟ୍ ରହେସି ଆରୁ କର୍ସି ଆଉ ଭଲ୍ ବି ଲାଗ୍ସି ଆର୍